ମୋ ଗାଁରେ ପାଣିର ସମସ୍ୟା ବହୁତ ଯାହାଦ୍ୱାରା ଦୁଇରୁ ତିନି କିଲୋମିଟର ପର୍ଯ୍ୟନ୍ତ ଆମକୁ ଦୁଇ ବାଲ୍ଟି ପାଣି ଆଣିବାକୁ ଯିବାକୁ ପଡ଼ୁଛି ଯାହାଦ୍ୱାରା ବହୁତ କଷ୍ଟ ହେଉଛି ପାଣିର ଦୂଷିତ ଏବଂ ମଇଳା ଯାହାଦ୍ୱାରା ବିଭିନ୍ନ ପ୍ରକାରର ରୋଗ ରୋଗରେ ରୋଗଗ୍ରାନ୍ତ ଗ୍ରାମବାସୀ ହେଉଛନ୍ତି ଯଦି ଟ୍ୟାପ୍ ପାଣି ଆମ ଗାଁରୁ ପାଖରେ ଏବଂ ପ୍ରଦୂଷିତ ପାଣି ନ ହୋଇଥିବ

ଦୂଷିତ ପାଣି ନ ହେଇଥିବ ତେବେ ଗାଁ ଲୋକ ଉପକୃତ ହେବେ ତା ସହିତ ମୁଁ ନିଜେ ମୋର ପରିବାର ଏବଂ ମୁଁ ବହୁତ ଉପକୃତ ଏବଂ ଆମ ଜୀବନ ବହୁତ ପ୍ରକାରର ରୋଗର ବି ନିରାକରଣ ହେଇପାରିବ ଯାହାଦ୍ୱାରା ଆମେ ଉପକୃତ ହେଇପାରିବୁ